ମୁଁ ଖାଦ୍ୟ ତିଆରି କରିବା ସମୟରେ ଯେଉଁ ଯେଉଁ ଖାଦ୍ୟ ମୁଁ ପ୍ରସ୍ତୁତ କରି ଆ କରିଥାଏ ତାହାକୁ ସେହି ରେସିପି ଅନୁସାରେ ସଠିକ୍ ରେସିପି ଅନୁସାରେ ତାହାକୁ ମୁଁ ପ୍ରସ୍ତୁତ କରିଥାଏ କାରଣ ରେସିପ ଅନୁସାରେ ପ୍ରସ୍ତୁତ ନ ନ କରାଗଲେ ସେହି ଖାଦ୍ୟର କୌଣସି ନା କୌଣସି ଅଭାବ ହୋଇଥାଏ ଯେପରିକି ଲୁଣର କମ୍ କିମ୍ବା ଲଙ୍କାରେ କମ୍ ବେଶୀ ଲୁଣରେ କମ୍ ବେଶି କିମ୍ବା ଯଦି ଆମେ କୌଣସି ମିଠା ଜିନିଷ ପ୍ରସ୍ତୁତ କରିଥାଉ ତାହା ଚିନିର ଅଭାବ କିମ୍ବା ଚିନିର ବେଶି ଏମିତିଆ ହଇଗଲେ ଖରାପ ହୋଇଥାଏ ତେଣୁ ଆମକୁ ରେସିପ ସଠିକ୍ ଅନୁସାରେ ଅ ଅନୁସରଣ କରିବାକୁ ପଡ଼ିଥାଏ ଏବଂ ଆମର ଯେଉଁମାନେ ଆ ଯେଉଁମାନେ ଖାଇବା ଲୋକ ଥାନ୍ତି କିମ୍ବା ଆମର ଘର ଲୋକ ମାନଙ୍କ ଆ ସ୍ୱାଦ ହିସାବରେ ମଧ୍ୟ ଆମେ ମୁଁ ପରିବର୍ତ୍ତନ କରିଥାଏ କାରଣ ସମସ୍ତଙ୍କର ସ୍ୱାଦ ଗୋଟେ ପ୍ରକାର ହୋଇ ନ ଥାଏ କିଏ କମ୍ ଲୁଣ ଖାଇଥାଏ କିମ୍ବା କିଏ ବେଶିକା ଲୁଣ ଖାଇଥାଏ କିମ୍ବା କିଏ ଅସୁସ୍ଥ ବ୍ୟକ୍ତି କିଏ ସୁସ୍ଥ ବ୍ୟକ୍ତି ଥିବା ଯୋଗୁଁ ଆମେ ତାଙ୍କ ସ୍ୱାଦ ହିସାବରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ କାହାର ତାହା କରା ନ ଗଲେ ସେହି ଲୋକମାନଙ୍କୁ ସେହି ଖାଦ୍ୟ ଭଲ ଲାଗି ନଥାଏ ଯଦି କୌଣସି ଘରେ ପିଲାମାନେ ଥାନ୍ତି ତ ସେମାନଙ୍କ ପାଇଁ ମଧ୍ୟ ସ୍ଵାଦରେ ଆଗ ପଛ କରିବାକୁ ପଡ଼େ କାରଣ ପିଲାମାନେ ଅଧିକ ରାଗ ଖାଇ ପାରନ୍ତି ନାହିଁ କିମ୍ବା ସେମାନଙ୍କୁ ଅଧିକ ତେଲ ମସଲାର ଖାଦ୍ୟ ଦେଇ ପାରିବା ନାହିଁ ତେଣୁ ଏ ଅ ଆପଣ ଅନ୍ୟ ମାନଙ୍କର ଅନ୍ୟ ମାନଙ୍କର ସ୍ୱାଦ ହିସାବରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ